ହଁ ଆଜ୍ଞା କାଣା କହୁଥିଲେ ଓହୋ ହଁ ମିଠା ଦରକାର ଥିଲା କାଏଁ ଆପଣଙ୍କୁ ଓହୋ

ଆମର୍ ଦୁକାନ୍ରେ ତ ବହୁତ ପ୍ରକାର୍ ମିଠା ଅଛେ ସବୁ ପ୍ରକାର୍ ଅଛେ ରସଗୋଲା ଗୋଲାବଜାମୁନ ଜଲେବି ଆଉ ଲଡ଼ୁ ବି ଅଛେ ଛେନାପୋଡ଼ ଛେନାଗଜା ସବୁ ଅଛେ ରସଗୋଲା ପର୍ ପିସ୍ ପାଞ୍ଚ ଟଙ୍କା ହଁ କ୍ଷୀର ଆଉ ଚିନିର ଦାମ୍ ତ ଫିର ବଢ଼ିଲାନ ନା ତ ଦାମ୍ ତ ଅଧିକା ହେବା ହଁ ଅଧିକା ଦରକାର୍ କହିଲେ ମୁଇଁ କମ୍ କରି ଦେମି କେତେ ଟଙ୍କା କେଜି ଦୁଇଶହ ଟଙ୍କା

ଆପଣ କେବେ ତକ୍ ନେବେ ଓହୋ ପାଞ୍ଚ୍ କେଜି ନେବେ ଯେ କେତେ ତାରିଖ୍ରେ ନେବେ

ଆପଣ ଦୁକାନ୍କେ ଆସିକରି ଆଡ଼ଭାନ୍ସ ଦେଇଦେଲେ ଭଲ ମୁଁ ଅର୍ଡ଼ର କନଫର୍ମ କରିମି ଆଉ ସେଇ ହିସାବରେ ଫେର୍ ବନାମି ମିଠା ହଁ ଅଧିକା ନେବେ ବୋଲେ ପାଞ୍ଚ୍ କେଜି ନେବେ ବୋଲେ ମୁଇଁ କରିମି କମ୍ ପଚାଶ ଟଙ୍କା କମ୍ କରିଦେମି ଆଉ କମ୍ ତ କରି ନାଇଁ ହୁଏ ଏବେତ ରେଟ ବି ବଢ଼ିଲାନ କ୍ଷୀର ଆଉ ଚିନିର ହଁ ତମର ଗାଁରେ ପାଖି ଥିବା ବାକି ମୋର୍ ଦୁକାନ ତ ଏଇନୁ ପୁରା ଫେମସ ହେଇଯାଇଚି ଭଲ ମିଠା ବି ବନା ହଉଚେ ନା ତମେ ପାଖରୁ କିଣିବ ବୋଲେ ଦୁଇ ଦିନ ପରେ ବାସି ହେଇଯିବା ମୋର୍ଟା ରହିବା ବେଶି ଟାଇମ୍ ହଁ ମୁଇଁ ତ ଭଲ ମିଠା ଏକ୍ଦମ୍ ବନାସି ନା ହଁ ମୁଇଁ ଫ୍ରେଶ ମାଲ୍ ଆଣିକରି ଭଲସେ ଯେ ବନାସି ହେତିକି କମ ହେବା ଆଉ କମ ତ ହେଇ ନାଇଁ ପାରେ ଏବେ ସବୁ ଜିନିଷର ରେଟ ଫେର୍ ବଢ଼୍ଲାନ ଆଉ କାଣା ଆଉ କାଣା ନେବାର୍ ଅଛେ ହଁ ଠିକ ଅଛେ ଆସ୍ବ ଆଉ ଏଡ଼ଭାନ୍ସ ଦେଇ ଦବ ମୁଇଁ ଅର୍ଡ଼ର କନଫର୍ମ କର୍ମି ହଁ କାଲି ହିଁ ଆସିବାର୍ ଅଛେ ତ କେବେ ଦରକାରକି ତମକୁ ପଚିଶ ତାରିଖ କହିଲ ନା ହଁ ମୁଁଇ କାଲି ଥିମି ସକାଳୁ ଆସ୍ବ ଦଶଟାରେ ହଁ ମୁଇଁ ଥିମି ଯେ ଦୁକାନରେ ତମେ କାଲି ଆସ ଆମେ ଭେଟ୍ ପଡ଼୍ମା ହଁ